ମୋତେ ଗୋଟିଏ ପ୍ରାକୃତିକ ବିଷୟ ଉପରେ ପ୍ରୋଜେକ୍ଟ କରିବାକୁ ଚାଲେଞ୍ଜ ଦିଆ ହୋଇଥିଲା କିନ୍ତୁ ଏହି ଚାଲେଞ୍ଜକୁ ପରିପୂର୍ଣ୍ଣ କରିବାପାଇଁ ମୋ ମୋ ପାଖରେ ସାହାଯ୍ୟ ସୁଯୋଗ ନଥିଲା କିନ୍ତୁ ମୋର ସାଙ୍ଗସାଥିମାନେ ଏହି ଚାଲେଞ୍ଜକୁ ପୂରଣ କରିବା ପାଇଁ ବହୁତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ ତାଙ୍କ ଫୋନ ଦ୍ଵାରା ମୁଁ ପ୍ରାକୃତିକର ବିଭିନ୍ନ ପ୍ରକାର ବିଷୟ ଉପରେ ମୋତେ ଇଣ୍ଟରନେଟ ଦ୍ଵାରା ସହଯୋଗ କରୁଥିଲେ ଏହି ସହଯୋଗ ଦ୍ଵାରା ମୁଁ ବହୁତ ଭଲ ଭାବରେ ଏହି ଚାଲେଞ୍ଜକୁ ପୂରଣ କରିଥିଲି